ଭାରତରେ ସରକାରୀ ଭାଷା ଭାବେ ମୁଖ୍ୟତଃ ହିନ୍ଦୀ ଓ ଇଂରାଜୀକୁ ବ୍ୟବହାର କରାଯାଇଥାଏ ଏବଂ ବିଭିନ୍ନ ରାଜ୍ୟ ସରକାର ଗୁଡ଼ିକ ନିଜ ଅଞ୍ଚଳର ଭାଷାକୁ ପ୍ରାଧାନ୍ୟ ଦେଇ ବ୍ୟବହାର କରିଥାନ୍ତି ଭାରତରେ ଅନେକ ଗୁଡ଼ିଏ ଭାଷା ରହିଛି ପ୍ରତିଟି ରାଜ୍ୟରେ ନିଜ ନିଜର ଭାଷା ରହିଛି ଯେପରିକି ଓଡ଼ିଆ ହିନ୍ଦୀ ବଙ୍ଗାଳୀ ତେଲୁଗୁ ତାମିଲ ମରାଠୀ ଇତ୍ୟାଦି ଏହିସବୁ ଲୋକମାନେ ନିଜ ନିଜ ଭାଷା ସହ ଜଣେ ଅନ୍ୟଜଣଙ୍କ ଭାଷାକୁ ମଧ୍ୟ ସମ୍ମାନ ଦେଇଥାନ୍ତି ଓ ପରସ୍ପରର କଳା ଓ ସଂସ୍କୃତିକୁ ଭଲପାଆନ୍ତି ରାଜ୍ୟ ଓ ଅଞ୍ଚଳ ମଧ୍ୟରେ ନିଜ ନିଜର ଭାଷାକୁ ନେଇ ଗର୍ବ କରିଥାନ୍ତି ଏବଂ ଅନ୍ୟର ଭାଷା ଶିଖିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିଥାନ୍ତି ଏସବୁ ହେଉଛି ଆମ ଦେଶରେ ଭାଷାର ବିବିଧତା